ମୁଁ ମୋର ଘର ଚାରିପାଖ ସଫା ରଖିବା ପାଇଁ ସବୁଦିନ ସକାଳୁ ଉଠି ଓଳା ଓଳି କରେ ସେ ଅଳିଆକୁ ସବୁ ଗୋଟେ ଜାଗାରେ ଜମା କରେ

ସେଇଟା ଖତ ଭଳିଆ କାମ କରେ କିନ୍ତୁ ସେଇଟା ବାହାରେ ଚାରିପଟେ ପକେଇଲେ ସେଇଟା ଅପରିଷ୍କାର ହେବ ଗଛ ବୁଛ ଯେଉଁ ସବୁ ଲାଗିଛି ତା ପତ୍ର ସବୁ ଝଡ଼ିଲେ ସେରା ଅପରିଷ୍କାର ହେବ ବୋଲି ତାକୁ ଓଳା ଓଳି କରି ସେ ସବୁକୁ ଗୋଟିଏ ଜାଗାରେ ଜମା କରିକି ଦିଏ ଅଳିଆ ଗାଡ଼ିକି ଦିଏ ନହେଲେ ନାହିଁ ଖତ କରିକି ଗଛରେ ଦିଆ ହୁଏ ଆଉ ଘରର ଯେକୌଣସି ଅଳିଆ ସବୁ ବାହାରେ ଜରି ଆଉ ଅଲଗା କାଗଜ ପତ୍ର ସବୁ ଆମର ଅଳିଆ ଗାଡ଼ି ଆସେ ଆମେ ଅଳିଆ ଗାଡ଼ିରେ ତାକୁ ଦେଇ ଦେଉ